ହଁ ମୁଁ ଏକ ବଡ଼ ଗୋଷ୍ଠୀ ପାଇଁ ରୋଷେଇ କରିଛି ଆମେ ଏହି ସ୍ୱୟଂ ସହାୟକ ଦଳର ଦଶ ଜଣ ଯେଉଁ ମେମ୍ବର ଅଛୁ ଆମେ ଆମ ଗାଁର ଗୋଟିଏ ହୋଇଥିଲା ଗଣେଶ ପୂଜା ଗଣେଶ ପୂଜାର ପିଲାମାନେ କହିଲେ ଆମେ ତ ଆମ ପ୍ରୋସେସନରେ ରହିବୁ ତମେ ଆମ ପାଇଁ ଭୋଜି ତିରିଶଜଣ ପିଲାଙ୍କ ପାଇଁ ତମେ ରୋଷେଇ କରିଦେବ ଆଉ ଖଟା କରିବ ଡାଲମା କରିବ ଅରୁଆ ଅନ୍ନ କରିବ ଆଉ କ'ଣ ଆମେ କହିଲୁ ହଁ ଆମେ କରିଦେବୁ ସେ ସେଥିରୁ ଆଣିକି ଦେଲେ ଆମକୁ ଯେଉଁ ଡାଲମା ପାଇଁ ଛୁଇଁ ଦେଲେ ମାଟିଆଳୁ ଦେଲେ ଆଳୁ ଦେଲେ ଡାଲି ଦେଲେ ସବୁ ଆଣିକି ଟମାଟୋ ଦେଲେ